ଆଜି ଭାରତ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ପରିବେଶ ସମସ୍ୟା ହେଉଛି ଧୀରେ ଧୀରେ ଜନସଂଖ୍ୟା ବଢ଼ିବା ଦ୍ୱାରା ଜଙ୍ଗଲ ନଷ୍ଟ ହେଉଛି ଜଙ୍ଗଲ ସଫା ହେବା ଦ୍ୱାରା ମାଟି ଧୋଇହେଇ ଗଭୀର ଗାଡ଼ ହେଉଛି ଜନସଂଖ୍ୟା ବୃଦ୍ଧି କାରଣରୁ ଯାନବାହାନ ଅଧିକ ଚାଲିବାରୁ ପରିବେଶ ପ୍ରଦୂଷିତ ହେଉଛି ଲୋକ ସଂଖ୍ୟା ବଢ଼ିବାରୁ ଜଙ୍ଗଲ ପର୍ବତ ପାହାଡ଼ ଚାଷ ଜମି କ୍ଷୟ ହେଉଛି ଏବଂ ଋତୁ ମଧ୍ୟ ପରିବର୍ତ୍ତନ ହେଉଛି ଯାହା କି ଯେଉଁ ସମୟରେ ବର୍ଷା ଖରା ଶୀତ ହେବା କଥା ତାହା ନ ହୋଇ ତାହା ପରିବର୍ତ୍ତନ ହେଉଛି